ମୋର ସବୁଠାରୁ ଅଧିକା ଲମ୍ବା ରାସ୍ତା ଚାଲିବାଟା ହେଲା ଆମେ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲେ ସେଇ ସମୟରେ ଆମର ଗଣେଶ ପୂଜା ହେଉଥିଲା ସ୍କୁଲରେ ତ ସ୍କୁଲରେ ପ୍ରାୟ ଆମର ସେତେବେଳେ ଚାଲି ଚାଲିକା ସ୍କୁଲ ଯାଉଥିଲୁ ତ ଗୋଟେ ପାଖରେ ସ୍କୁଲ ପାଖରେ କିଛି ମାର୍କେଟିଂ ସୁବିଧା ନଥିଲା ତ ଯେହେତୁ ମାର୍କେଟିଂ ସୁବିଧା ନଥିଲା ଆମେ ଟିକେ ଦୂର ବାଟ ଯିବାକୁ ପଡ଼ୁଥିଲା ତ ଆମେ ଦୁଇ ଜଣ ଯାକ ସାଇକେଲରେ ସାଇକେଲ ଜଣଙ୍କର ମାଗିଲୁ ସାଇକେଲରେ ଗଲୁ ପାଖା ପାଖି ଆମ ଗାଁଠୁ ଲମ୍ବା ପାଖା ପାଖି ପନ୍ଦର ଷୋହଲ କିଲୋମିଟର ଗୋଟେ ହାଟ ଥିଲା ସେହି ହାଟ ରେ ଆମେ ସବୁ ସଉଦା କରିବାକୁ ଯାଇଥିଲୁ ଗଣେଶ ପୂଜା ପାଇଁ ତ ସେଥିରେ କ'ଣ ଫେରିଲା ବେଳକୁ ଆମର ସାଇକିଲଟି ପଞ୍ଚର ହେଇଗଲା ତ ପଞ୍ଚର ହେଲା ବେଳକୁ ଆମର ତ ଆଉ ଉପାୟ ନଥିଲା ସେଥିରେ ପଇସା ବି ବହୁତ ସର୍ଟେଜ ଥିଲା ଯାହା ସଉଦା କିଣିବାକୁ ନେଇଥିଲୁ କିଣା କିଣି କରି ସାରିଛୁ ସାଇକେଲ ରେ ସବୁ ଜିନିଷ ପତ୍ର ୟେ ଲୋଡ଼ କରି ଦେଇକି ଜଣେ ସାଇକେଲ ଧରିଲା ଆଉ ଜଣେ ମୁଁ ଚାଲି ଚାଲି ଚାଲି ଚାଲି ପୁରା ବାର କିଲୋମିଟର ପର୍ଯ୍ୟନ୍ତ ଆମେ ଚାଲିକି ଲମ୍ବା ପୁରା ସେଇଟା ହେଉଛି ମୋର ସବୁଠୁ ବଡ଼ ଲମ୍ବା ପଦଯାତ୍ରା ତାପରେ ଗଲା ଆମର ସୂର୍ଯ୍ୟାସ୍ତ ଆଉ ସୂର୍ଯ୍ୟୋଦୟ ମନେଅଛି ମୋର କ'ଣ କି ଆମେ ଗୋଟେ ଥର ଚନ୍ଦ୍ରଭାଗା ଯାଇଥିଲୁ ଚନ୍ଦ୍ରଭାଗାରେ କ'ଣ ହୁଏ କି ସେଥିରେ ସୂର୍ଯ୍ୟୋଦୟଟା ପୁରା ସମୁଦ୍ର କୂଳରେ ହେଇକିରି ପୁରା ସେ ତାର ଉଠିବ ତ ସମୁଦ୍ର କୂଳ ହେଇକି ଉଠୁଥିଲା ସେଇଟା ଗୋଟେ ଦେଖିଛୁ ସୂର୍ଯ୍ୟ ଉଦୟ ଆଉ ସୂର୍ଯ୍ୟାସ୍ତ ବି ସେମିତି ସେଇଥିରେ ହିଁ ଆମେ ଚନ୍ଦ୍ରଭାଗାରେ ରହିକି ସୂର୍ଯ୍ୟାସ୍ତ ବି ସନ୍ଧ୍ୟା ପର୍ଯ୍ୟନ୍ତ ରହିଲୁ ଆଉ ଦେଖିକି ଆସିଲୁ ସେଇଟା ହେଉଛି ମୋର ସବୁଠୁ ବଡ଼ ଅଭିଜ୍ଞତାର ସେ ୟେ ବିଷୟ ବିଷୟଟେ ସେଇଟା ଆଉ ପଦଯାତ୍ରାଟା ହେଲା ସେଇ ସ୍କୁଲ ସମୟରେ ଯାହା ଚାଲିଥିଲୁ ଏବେ ତ ସାଇକେଲ ଗାଡ଼ି ମଟର ୟେ ସେ ତ ଦୁନିଆ ଯାହାକୁ ମାଗିଲେ ସେ ଗାଡ଼ି ଦେଉଛି ୟେ ଦେଉଛି ତ ସେହି ଗାଡ଼ି ଫାଡ଼ି ରେ ସାଇକେଲ ରେ ହିଁ ଯିବା ଆସିବା କରଛୁ ପଦଯାତ୍ରା ଟା ସେଇ ସ୍କୁଲ ସମୟ ରେ ହିଁ ମୋର ହେଇଥିଲା